ଦେହ ଖରାପ ହେଲେ ପ୍ରଥମେ ଆମେ ଘରୋଇ ଉପଚାର କରୁ ଡାକ୍ତରଖାନା ଯିବାକୁ ପସନ୍ଦ କରୁନା କାହିଁକିନା ଘରୋଇ ଉପଚାରରେ ବି ଭଲ ହୋଇପାରେ ଯେମିତିକି ଥଣ୍ଡା ହେଲେ କି ଜ୍ୱର ହେଲେ ଥଣ୍ଡା ହେଲେ ତୁଳସୀପତ୍ର ମହୁ ଅଦା ରସ ଛେଚି ତା ରସ ପିଉ ପିଉ ସବୁ ଜ୍ୱର ହେଲେ ସେମିତି ସବୁ ଉପଚାର କରୁ ଯଦି ସେଥିରେ ଭଲ ନ ହୁଏ ତା'ହେଲେ ମେଡ଼ିକାଲ ଯାଉ ମେଡ଼ିକାଲ ଯାଉ ମେଡ଼ିକାଲ ଥିରେ ମୁଁ ଖାଇବି ଔଷଧ ଖାଇବା ଦରକାର ଯଦି ଘରୋଇ ଉପଚାରରେ ଯଦି ନ କମିଲା ଆୟୁର୍ବେଦିକ ହଉ କି ହୋମିଓପାଥିକ ହଉ ଏଲୋପାଥିକ ହଉ ଯେଉଁଥିରେ ଭଲ ହେବ ସେଇ ରୋଗର ଉପଚାର କରୁ